ଓଡ଼ିଶାର ଦେବଗଡ଼ରେ ଯେଉଁ ପ୍ରଧାନପାଟ ରହିଛି ସେଠିକି ଯିବାକୁ ମତେ ଭଲ ଲାଗେ ତା'ର ପ୍ରାକୃତିକ ପରିବେଶ ଦିନକୁ ଦିନ ଏତେ ପରିବର୍ତ୍ତନ ହୋଇଗଲାଣି ଏବଂ ସେ ଜଳପ୍ରପାତ ମନରେ ଭିତରେ ଏପରି ସୁନ୍ଦରଭାବ ସୃଷ୍ଟି କରେ ଏବଂ ପ୍ରକୃତି ପ୍ରେମୀ ହେବା ପାଇଁ ସିଏ ଯେତିକି ପ୍ରେରଣା ଦିଏ ସେଥିପାଇଁ ମତେ ବାରମ୍ବାର ସେଠିକି ଯିବା ପାଇଁ ଭାରି ଭଲ ଲାଗେ